ପାଞ୍ଚ ଏକ ଦୁଇହଜାର ଚବିଶ ପନ୍ଦର ଦୁଇ ଦୁଇ ହଜାର ଚବିଶ ସତର ତିନ ଦୁଇ ହଜାର ଚବିଶ ଅଠର ଚାର ଦୁଇ ହଜାର ଚବିଶ ଅଣତିରିଶ ଚାରି ଦୁଇ ହଜାର ଚବିଶ